ସାହାପୁର ଫୋଟ ସ୍ଟୁଡ଼ିଓରୁ କହୁଛନ୍ତି ଆମ କଲେଜ୍ରେ ଆମ କ ଆମ କଲେଜ୍ରେ ପାସ୍ପୋର୍ଟ ସାଇଜ୍ ଫୋଟ ଦରକାର ଜଣଙ୍କର ଛଅ ପିସ୍ କାହାର ଆଠ ପିସ୍ କାହାର ଚାରି ପିସ୍ କେତେ ଟଙ୍କା ପିସ୍ କେତେ ଟଙ୍କା ଗୋଟେ ପିସ୍ କେତେ ଟଙ୍କା ଛଅଶହ ପିଲା ଅଛନ୍ତି ଜଣଙ୍କର ଚାରିଟା ହେବ ଆଉ ଜଣଙ୍କର ଛଅଟା ହେବ ଏମିତି ଆଠଟା ହେବ କିଛି କମ ହେବନି ଏତେ ପିଲା ଅଛନ୍ତି ଛଅଶହ ପିଲା ଅଛନ୍ତି ଛଅଶହ ପିଲା ହଁ ଛଅଶହ ପିଲା ଅଛନ୍ତି ହଁ କିଛି କମ କରନ୍ତୁ ଚାଲିଶ ଟଙ୍କା କରି କହନ୍ତୁ ହଁ ଆମର ପଚିଶ ତାରିଖ ଲାଷ୍ଟ ଡେଟ୍ ଠିକ ଅଛି ଛଅଶହ ପିଲା ହଁ ପଚିଶ ତାରିଖ ଲାଷ୍ଟ ଡେଟ୍ ଆପଣ କେତେ ଲୋକ ଆସିବେ ଜଣେ ତ ହେବନି ନା ଚାରି ଲୋକ ହେଲେ ପଚିଶ ତାରିଖ ଲାଷ୍ଟ ଡେଟ୍ ଆପଣ କରିପାରିବେ ତ ରେଟ୍ ରେଟ୍ ଦିଅନ୍ତୁ ହଁ ରେଟ୍ ଦିଅନ୍ତୁ ଫୋଟ କେମିତି ଫୋଟ କ୍ଵାଲିଟି କେମିତି ଆସିବ ଭଲ ଆସିବ ତ ପାସ୍ପୋର୍ଟ ସାଇଜ୍ ଫୋଟ ହଁ ପ୍ରିଣ୍ଟର୍ ଆସିବେ ତ କେତେ ଟଙ୍କା ଆଡ଼ଭାନ୍ସ ଆପଣ କୁହନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ ପୁରା କମ୍ପ୍ଲିଟ୍ ହେଲେ ହ ଦେଲେ ହେବନି କି ହଁ ଆମେ ତ ଗଭର୍ଣ୍ଣମେଣ୍ଟ କାମ ନା ମୋର କାମ ହେଲେ ଟଙ୍କା ଦେବି ହେଉ ଆଜ୍ଞା ଠିକ ଅଛି ମୁଁ ବୁଝିକରି କହୁଛି